ସମୟରେ ତ ନର୍ଭସ ହିଁ ଲାଗିଥାଏ କାହିଁକିନା ମାନେ ମୋ ସାମନାରେ ତ ହଜାର ସଂଖ୍ୟାରେ ଦର୍ଶକ ମାନେ ବସିଥାନ୍ତି ସେଥିପାଇଁ ମନରେ ଭୟ ଆସିଥାଏ କାଳେ କେବେ ଭୁଲ ଗାଇଦେବି କି କାଳେ ଖରାପ ମୁଁ ଗାଇବି ସେଥିପାଇଁ ମଧ୍ୟ ଅନେକ ମାନେ ପ୍ରକାର ଭାବନା ଆସିଥାଏ ମୁଣ୍ଡକୁ ସେହି ସମୟରେ ନର୍ଭସ ବି ଲାଗିଥାଏ ଏହି ନର୍ଭସକୁ ଛଡ଼ାଇବା ପାଇଁ ଗଲେ ମୁଖ୍ୟତଃ ଅନେକ ଅନେକ ଯାଗାରେ ବଲେ ଗୀତ ଗାଇବା ପାଇଁ ପଡ଼ିବ ଏମିତିକି ଲୋକମାନେ ଯେମିତିକି କାନକୁ ମାନେ ଶୁଣିବା ପାଇଁ ଭଜନ ଭଳ ଲାଗିଥାଏ କେଉଁଠି ଭଜନ ଗାଇବ କେଉଁଠି ଆଧୁନିକ ସଂଗୀତ ଗାଇବ ଏଥିପାଇଁ ମଧ୍ୟ ଉତ୍ସବ ବି ପଡ଼ିଥାଏ ଏମିତି ହେଲେ କି କିଛି ଟିକେ ମାନେ ଆମର ମାନେ ଭୟକୁ ଦୂର କରାଯାଇ ପାରିବ